ଆମ କୃଷିଜାତିରେ ବା କୃଷକମାନେ ଯେତେବେଳେ ଫସଲ ଆରମ୍ଭ କରନ୍ତି ସେତେବେଳେ ମଧ୍ୟ ମାଟି ମାଁ ଙ୍କୁ ପୂଜା କରିଥାନ୍ତି ଏବଂ ଆମ ଓଡ଼ିଆର ଏକ ପର୍ବ ମଧ୍ୟ ରହିଛି ତାପରେ ଯେତେବେଳେ ଫସଲ ଆସି ସାରେ ଯେତେବେଳେ ଫସଲ ଆସିକି ଅମଳ କରିବାକୁ ହୁଏ ସେତେବେଳେ ମଧ୍ୟ ଆମର ମାଁ ଙ୍କୁ ପୂଜା କରାଯାଇଥାଏ ଏବଂ ପୂଜାକରି ତାଙ୍କୁ ଆରାଧନା ମଧ୍ୟ କରାଯାଇଥାଏ ଆମ ଓଡ଼ିଆରେ ରହିଥିବା କେତେଗୁଡ଼ିଏ ପର୍ବ ହେଉଛି ଅକ୍ଷିତୃତୀୟା ଅକ୍ଷିତୃତୀୟାରେ ମାଟି ମାଁ ଙ୍କୁ ପୂଜା କରାଯାଇଥାଏ ଏବଂ ତା ସହିତ ଆଉ ହେଉଛି ହଳସୂତର ହଳସୂତରରେ ହଳକୁ ପୂଜା କରାଯାଇଥାଏ ଏବଂ ତାପରେ ଜମିରେ ହଳ କରାଯାଇଥାଏ ଏହା ଛଡ଼ା ହେଉଛି ଗର୍ଭଣା ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତିରେ ଯେତେବେଳେ ଧାନ ଲକ୍ଷ୍ମୀମାଁ ଗର୍ଭବତୀ ଥାଆନ୍ତି ସେତେବେଳେ ଆମର ଏକ ବିରାଟ ବଡ଼ ପୂଜା କରାଯାଇଥାଏ ଏବଂ ଏହାପରେ ଯେତେବେଳେ ଅମଳ ଆସିସାରେ ଖଳାକୁ ବା ବାଡ଼ିକି ସେତେବେଳେ ଆମର ଖିରି ପିଠା ପଣା ପୁରୀ କରିକି ମେହି ପୂଜା କରାଯାଏ ଏବଂ ଲକ୍ଷ୍ମୀ ମାଁଙ୍କୁ ମଧ୍ୟ ଲକ୍ଷ୍ମୀ ମାଁକୁ ସେଇଠି ଆରାଧନା କରାଯାଏ ଏବଂ ଫସଲ ପରେ ବହୁତ ଭଲ ଭାବରେ ପୂଜା କରାଯାଇଥାଏ